ହଁ ସାଙ୍ଗ କୁହ ମୁଁ ତ ଏବେ ବାଙ୍ଗାଲୋର୍ରେ ଅଛି ଭାଇ ହଁ ସେମିତି ଚାଲିଛି କୋରନା ଫୋରନା ତ ହଅଇଥିଲା ବହୁତ ଅସୁବିଧା ଏଇଠି ଆଉ ଏବେ ଟିକିଏ ବାଗକୁ ଆସିଛି ସୁବିଧା ହେଉଛି ଆଉ କହ କେଉଁଠି ଏବେ ତୁ ତା'ହେଲେ କ'ଣ ଭାବିଛୁ କ'ଣ କରିବୁ କେଉଁଠିକୁ ଯିବୁ କ'ଣ କରିବୁ ହଉ ଦେଖ ସାଙ୍ଗ ମେନ୍ କଥା ହେଉଛି ବାଙ୍ଗାଲୋର୍ରେ ଏଇନା ସବୁ ରେଟ୍ ବାଟ୍ ବହୁତ ବୁଝିଲୁ ଦାମ୍ ବହୁତ ଯେମିତିକି ତୁ ଆଳୁ କିଲେ କିଣିଲା ବେଳକୁ ଚାଳିଶ ଟଙ୍କା ପଚାଶ ଟଙ୍କା ଏଇ ଯେଉଁ କୋରୋନା ହେଲା ସବୁ ଦାମ୍ ଦର ଦାମ୍ ବଢ଼େଇ ଦେଇଛି ଯଦି ଏଠିକି ଆସିବୁ କାମ ଭଲ ମିଳିଯିବ ଦରମା ବି ଭଲ ହେଲା କୋଡ଼ିଏରୁ ପଚିଶ ହଜାର ମିଳିଯାଉଛି କିନ୍ତୁ ଅସୁବିଧା ହେଉଛି ଖର୍ଚ୍ଚ ଅଧିକ ତୁ ଯଦି କିଛି ବଞ୍ଚେଇବାକୁ ଚାହୁଁଛୁ ଗୋଟେ କାମ କରୁନୁ ପଳାଅ ତାମିଲନାଡୁ ପଳାଅ ସେଇଠି ତ ଖାଇବା ବି ଶସ୍ତା ମୁଁ ଶୁଣିଥିଲି ଆଉ କମ୍ପାନିଗୁଡ଼ାରେ ଭଲ ଭଲ ଦରମା ବି ଦେଉଛି ଆଉ ଖାଇବା ବି କମ୍ପାନି ଦେଉଛି ଗୋଟେ ବେଳା ସେଠିକି ଗଲେ ତୁ କିଛି ସଞ୍ଚୟ କରିପାରିବୁ ଯଦି ପାରିବୁ ସେଠିକି ପଳାଅ ହଁ ସବୁ ତ ଭଲ ନହେଲେ ଗୋଟେ କାମ କରୁନୁ ଆମ ଗାଁ ସିପୁଟା ଅଛି ତା କୋଲକାତାରେ ହେଲା କଲିକତାରେ ଅଛି ସେଠିକି ନହେଲେ ଯା ଭାରି ସେଇଠି କ'ଣ କହିଲୁ ସେ କ'ଣ ଗୋଟେ କେଉଁ ମିଲ୍ରେ କାମ କରୁଛି ଡ୍ରେସ୍ ମିଲ୍ରେ ଯେଉଁ ସାର୍ଟ୍ ଫାର୍ଟ୍ ତିଆରି ହେଉଛି ମ ସେଇଠି ଅଛି ସେଇଠି ବି ଭଲ ଦରମା ଗୋଟେ କାମ କରୁନୁ ସେଠିକୁ ନହେଲେ ଯାଆ ସେଇଠି ତ ପଇସା ବି ଭଲ ଆଉ କାମ ବି ଭଲ ଆଉ ଯଦି ପାରିବୁ ସେଇଠିକୁ ଗଲେ ଆହୁରି ସେଇଠି ବି ଦୁଇ ପଇସା ରୋଜଗାର କରିବୁ ସେଇଠି ତ ଖର୍ଚ୍ଚ ବି କମ୍ ଆମ ଓଡ଼ିଆ ଖାଦ୍ୟ ବି ପାଇବୁ ଆଉ ଆମ ଏ ବାଙ୍ଗଲୋର୍ ବାଙ୍ଗାଲୋର୍ ହେଉ କି ତାମିଲ୍ନାଡୁ ହେଉ ଏଇଠି ତ ବହୁତ ମାନେ ରେଟ୍ ବାଟ୍ ଖାଇବା ପିଇବା ଆଉ ଆମ ରୁଚିକର ଖାଦ୍ୟ ବି ନୁହେଁ ଓଡ଼ିଆ ଖାଦ୍ୟ ନୁହେଁ ଏଇଠି ଦକ୍ଷିଣ ଭାରତ ଖାଦ୍ୟ ଯେମିତିକି ଦୋସା ପୁଲାଉ ରସମ ଫସମ ଏସବୁ ଜିନିଷ ଆମେ ଖାଇକି ରହିପାରିବାନି ମୁଁ ତ ଏଇଠି କେମିତି ରହୁଛି ମୁଁ ଜାଣିଛି ଯେଉଁ ଅସୁବିଧା ଗୋଟେ କାମ କର କଲିକତା ପଳାଅ ନହେଲେ ତା ନହେଲେ ଆଉ ଗୋଟେ ଭଲ ଜାଗା ସୁରଟ ବି ଅଛି ଏଇ ଆମର ଗୁଜୁରାଟ ସେଇଠି ବି ଯଦି ଯିବୁ ସେଇଠି ଓଡ଼ିଆ ବସ୍ତି ଗୁଡ଼ା ଅଛି ଓଡ଼ିଆ ପାନ ଦୋକାନ ଜଳଖିଆ ଦୋକାନ ସବୁ ପାଇବୁ ସେଇଠି ବି ତୋତେ ସୁବିଧା ହେବ ତୋତେ ମୁଁ ଶୁଣ ଦୁଇ ତିନି ଜଣ ଦେଖ ଗୋଟେ ସବୁଠୁ ଭଲ ହେବ ଗୋଟେ ନାହିଁ ଏଇଠି ତ ଓଡ଼ିଶାରେ କିଛି ରୋଜଗାର ନାହିଁ ବୁଝିଲୁ ସେଇଠି ସେଥିପାଇଁ ଆମର ଭାବିବାର ନାହିଁ ମେନ୍ କଥା ହେଉଛି ଆମକୁ କାମ ଦରକାର ଆମେ କାମ କରିବାର ଅଛି ଯଦି ତୁ ମୋତେ ସାଙ୍ଗ ହିସାବରେ ସଜେସନ୍ ମାଗୁଛୁ କିଛି କହିବା ପାଇଁ ତ ମୁଁ ତୋତେ ଗୋଟେ ଭଲ ଉପାୟ କହିଦେଉଛି ଉପାୟଟି ହେଉଛି ଆମର ଆମ ଗାଁ ସିପୁ ଅଛି ଯେମତି କହିଲି କଲିକତାରେ ହେଲା ଆଉ ଗୋଟେ ପଦିଆ ବୋଲି ଗୋଟେ ପିଲାଟେ ଅଛି ସୁରଟରେ ଦୁଇଟାଙ୍କ ଜାଗାରେ ଭଲ ସେଇଠି ଓଡ଼ିଆ ଖାଦ୍ୟ ମିଳିବ ଏଇଠି ଓଡ଼ିଆ ଖାଦ୍ୟ ମୋ ପାଖରେ କ'ଣ କି ଏଇ ଯେଉଁ ମାନେ ଦକ୍ଷିଣ ଭାରତ ଖାଇବା ଦର ଦାମ୍ ବୃଦ୍ଧି ଆଉ ଏଇ ସବୁ ଜିନିଷ ପାଇଁ ମୁଁ ତୋତେ କହୁଛି ତୋତେ ଯେମିତି ସୁବିଧା ହେଉଛି ତୁ ସେମିତି କର ତୋତେ ମୁଁ ଗୋଟେ କାମ କର ମୁଁ ତୋତେ ଗୋଟେ ନମ୍ବର୍ ଡାକୁଛି ଲେଖ ହେଲା ସେ ସେଇ ନମ୍ବର୍ଟାରେ ଫୋନ୍ କରିବୁ ଟିକିଏ ପଦିଆକୁ ତାକୁ ପଚାରିବୁ ଯଦି ସେ ମନା କଲା ତା'ହେଲେ ନହେଲେ ମୋ କତିକି ପଳାଇଆସିବୁ ନହେଲେ ସିପୁକୁ ବି ଫୋନ୍ କରିବୁ ନାଇଁ ମୁଁ ବୁଝିପାରୁଛି ହଉ ତୁ ନମ୍ବର୍ଟା ଲେଖ ନାଇଁ ନାଇଁ ସବୁ ସୁବିଧା ଅଛି ହଁ ହେଇଯିବ ହେଇଯିବ ହୋଇଯିବ ତୁ ନମ୍ବର୍ଟା ନେ ତାକୁ ଫୋନ୍ କର ମୋର ଟିକିଏ କାମ ଅଛି ତ ହଉ ତୁ ନମ୍ବର୍ଟା ଲେଖ